ଆମ୍ଭ ଦେଶ ଆଗରୁ ଇଂରେଜମାନେ ଯେବେ ଶାସନ କରୁଥିଲେ ଏକ ବିକାଶହୀନ ଦେଶରେ ପରିଗଣିତ ହୋଇଥିଲା ଆଜିର ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଭିତ୍ତିକ କାର୍ଯ୍ୟକ୍ରମ ଯାହାକି ଆମ୍ଭ ଦେଶକୁ ଆଜି ଏକ ବିକଶିତ ଦେଶରେ ପରିଗଣିତ କରିପାରିଛି କିନ୍ତୁ ଆମ ବୈଜ୍ଞାନିକମାନଙ୍କର ବିଶିଷ୍ଟ ଭୂମିକା ଏବଂ ବିଶିଷ୍ଟ ଅବଦାନ ଦ୍ୱାରା ଆମ୍ଭ ଦେଶରେ ଆଜିକାଲି ବହୁତ ଜାଗାରେ ବହୁତ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାମାନ ହୋଇପାରୁଛି ଯାହାଦ୍ୱାରା କି ଆମ୍ଭ ଦେଶର ଆର୍ଥିକ ସ ଅଭିବୃଦ୍ଧି ହେଇପାରୁଛି ଏବଂ ପ୍ରତ୍ୟେକଟି ପ୍ରତ୍ୟେକଟି ବେକାରୀ ସମସ୍ୟା ଦୂର କରି ନିଯୁକ୍ତି ପ୍ରଦାନ କରାଯାଇପାରୁଛି ଏହି ଶିଳ୍ପ ଗୁଡ଼ିକ ବିଭିନ୍ନ ଜୈବ ଗ୍ୟାସ୍ ପ୍ଲାଣ୍ଟ୍ ଦ୍ୱାରା ସୃଷ୍ଟି ହେଉଛି ଯାହାଦ୍ୱାରା ବିଭିନ୍ନ ରାସାୟନିକ ସାର ବିଭିନ୍ନ ଦୂଷିତ ଜଳବାୟୁ ବିଭିନ୍ନ ପ୍ରକାର ସମସ୍ୟାର ସମାଖୀନ ସମ୍ମୁଖୀନ ହେଉଛନ୍ତି ଯାହାଦ୍ୱାରା ଆମ୍ଭେମାନେ ଗାଁରେ ଯାହାକି ଆମେ ଯେଉଁଠି ଜାଳ ଆମେ ଜାଳୁଛେ ଯାହା ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ଦେଖି ପାରୁଛୁ ଯାହାକି ଆମର ପ୍ରାକୃତିକ ଉପାୟରେ ଗାଈ ଗୋବର ଦେଉଛି ଏବଂ ସେହି ଗୋବର ଆମେମାନେ ଘଷି କରିକି ତାରିକି ଆମେ ଜାଳ ହିସାବରେ ବ୍ୟବହାର କରିପାରୁଛୁ